କଳ୍ପନା ଚାୱଲା ଥିଲେ ଭାରତର ଜଣେ ଝିଅ ଯିଏକି ନାସାରେ ବୈଜ୍ଞାନିକ ହିସାବରେ କାମ କରିଥିଲେ ସେ ମହାକାଶକୁ ଯାଇଥିଲେ କ୍ୟାନ୍ସର ପାଇଁ ଗୋଟିଏ ସ୍ୱତନ୍ତ୍ର ଔଷଧ ଆଣିବାକୁ ଯେଉଁଟାକି ସିଏ ସଫଳତାର ସହି ସହିତ ଫେରୁଥିଲେ କିନ୍ତୁ ଯେଉଁ ଦୁର୍ଭାଗ୍ୟବଶତଃ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ଯେଉଁଟାକି ଗୋଟିଏ ସମସ୍ତଙ୍କ ପାଇଁ ଦୁଃଖଦାୟକ ଥିଲା ଆଉ ସୁନୀତା ୱିଲିୟମ୍ସ ହେଉଛନ୍ତି ମଧ୍ୟ ଭାରତୀୟ ବଂଶୋଦ୍ଭବ ଯିଏକି ନାସାରେ ବୈଜ୍ଞାନିକ ଅଛନ୍ତି ସିଏ ତିନିଶହ ପଞ୍ଚଷଠି ଦିନ ମହାକାଶରେ ରହିକି ମଧ୍ୟ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ଆଉ ଯେଉଁ ରାକେଶ ଶର୍ମାଙ୍କ କଥା କହିବା ରାକେଶ ଶର୍ମା ହେଉଛନ୍ତି ଭାରତର ପ୍ରଥମ ମହାକାଶଚାରୀ ଯିଏକି ଚନ୍ଦ୍ରରେ ପାଦ ଦେଇଥିଲେ ସେଠି ସେ କହିଥିଲେ ଯେ ଚନ୍ଦ୍ରପୃଷ୍ଠରୁ ମୋ' ଭାରତ ଦେଖିବାକୁ ବହୁତ ସୁନ୍ଦର ତେଣୁ ସେମାନଙ୍କ ସେମାନଙ୍କୁ ନେଇକି ଭାରତ ମଧ୍ୟ ସବୁବେଳେ ନିଜକୁ ଗର୍ବିତ ଅନୁଭବ କରେ